ଆମ ଘରେ ଆମ ବାପା ମାଙ୍କର ଆମେ ଦୁଇ ଭାଇ ଭଉଣୀ ଥିଲୁ ଭାଇ ଜଣେ ଆଉ ମୁଁ ଜଣେ ମୋ' ଭାଇ ବାହାରେ ଗଞ୍ଜାମରେ ସରକାରୀ ଚାକିରି କରୁଛି ଆଉ ମୁଁ ଏଇ ଫୁଲବାଣୀରେ ବାହା ହୋଇକି ଘର ସଂସାର କରୁଛି ମୋ' ଭାଇ ସରକାରୀ ଚାକିରି କରୁଛି ମୁଁ ଏଇଠି ଘରେ ହାଉସ୍ ୱାଇଫ୍ ଭାବେ ରହୁଛି ଆମ ଦୁଇଜଣଙ୍କର ଜୀବନ ବହୁତ ଭିନ୍ନ ସିଏ ତା'ର ସ୍ତ୍ରୀ ପିଲାମାନଙ୍କୁ ନେଇକି ଅଛି ଆଉ ମୁଁ ମୋର ଘର କାମ କରିକି ମୋ' ପିଲାମାନଙ୍କୁ ନେଇକି ଅଛି ଖାଲି ଏତିକି ଭିନ୍ନ ସେ ସରକାରୀ ଚାକିରି କରୁଛି ମୁଁ କିଛି କରୁନାହିଁ ମୁଁ ଘରେ ରହିଛି